ହ୍ୟାଲୋ ଆପଣ ସାହୁ ବାବୁ କହୁଛନ୍ତି ତ ମା ସରଳ ହୋଟେଲ୍ରୁ ଆଚ୍ଛା ଆଚ୍ଛା ଯେଉଁ ଆମ ରିଲେଟିଭର ଗୋଟେ ଇଏ ଥିଲା ଫଙ୍କସନ୍ ଦଶଟା ମିଲ୍ ଦରକାର ଥିଲା ଗୋଟେ ଭିତରେ ପହଞ୍ଚାଇ ଦେଇପାରିବେ ତ କ'ଣ କେତେ ପଇସା କହିବେ ଆଉ ଗତ ଥର ତ ଶହେ ତିରିଶ ଟଙ୍କା ନେଇଥିଲେ ଏଥରକ କେତେ ନେବେ ଆମେ ତ ଆପଣ ଚିହ୍ନା ଲୋକ ଟିକେ ଯେତିକି ନେଇଥିଲେ ସେତିକି ନେବେ ଆଉ ନେଇଥିଲେ କ'ଣ ସବୁ ସାଧା ଉପରେ କ'ଣ ଆଇଟମ୍ ଦେବେ ସବୁ ଭାତ ଡାଲି ପୋଟଳ ଖୁରୁମା ପନିର ଛତୁ ଛତୁ ଯଦି ଛତୁ ନହେଲେ ଶାଗ ମୁଗ ଦେଇପାରିବେ ଯାହା କିଛି ଗୋଟେ ଦେବେ ଆଉ ପଇସା ଉପରେ କିଛି ଦେବେ ପଇସା ପଇସା ଶହେ ତିରିଶ ଟଙ୍କା ନେବେ ଗତ ଥର ଯାହା ନେଇଥିଲେ ଏଥର ସେଇଆ ନେବେ ଏମିତି ସବୁ ସାଧା ଆଇଟମ୍ ସବୁ ଦେବେ ଆଉ ଗୋଟେ ଭିତରେ ଟିକେ ପହଞ୍ଚାଇ ଦେବେ ଜଲ୍ଦି ଟିକେ ଦରକାର ଅଛି ଗୋଟେ ଭିତରେ ପହଞ୍ଚାଇଦେବେ ଗୋଟେ ଭିତରେ ଲୋକ ଖାଇବେ ତେଣୁ ଦଶଟା ମିଲ୍ ଗୋଟେ ଭିତରେ ପହଞ୍ଚାଇଦେବେ ଆଉ ଡେରି କରିବେନି ଡେରିରେ ଲୋକ ବ୍ୟସ୍ତ ହେବେ ଜଲ୍ଦି ପହଞ୍ଚାଇଦେବେ ଶହେ ତିରିଶ ଟଙ୍କା ନେ ପୋଟଳ ଖୁରୁମା ପନିର ଭାତ ଡାଲି ଖଟା ଖିରୀ ପହଞ୍ଚାଇଦେବେ ଗୋଟେ ଭିତରେ ଯେମିତି ଆସିବା ଦରକାର ଆପଣ ଆସିଲେ ଆମେ ପଇସାଟା ଦେଇଦେବୁ ଶହେ ତିରିଶ ଟଙ୍କା ଆପଣ ପଳାଇବେ ଆଉ